ଗ୍ରାମୀଣ ଲୋକଙ୍କ ଜୀବନରେ ଖେଳ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ କାରଣ ଖେଳ ଖେଳିବା ଦ୍ୱାରା ସେମାନେ ଚାପ ମୁକ୍ତ ରହିଥାନ୍ତି ଏବଂ ଖେଳ ହିଁ ତାଙ୍କର ଏକ ମୁଖ୍ୟ ମନୋରଞ୍ଜନର ଉତ୍ସ ମଧ୍ୟ ହୋଇଥାଏ